ମୋର ମନେ ରଖିଥିବା ପାଞ୍ଚଟି ତାରିଖ ହେଉଛି ଦୁଇ ଜୁନ ଦୁଇ ହଜାର ଚଉଦ ଚାରି ଜୁଲାଇ ଦୁଇ ହଜାର ପନ୍ଦର ସାତ ଅଗଷ୍ଟ ଦୁଇ ହଜାର ଷୋହଳ ଆଠ ସେପ୍ଟେମ୍ବର ଦୁଇ ହଜାର ଉଣେଇଶ ନଅ ଅକ୍ଟୋବର ଦୁଇ ହଜାର ତେଇଶ